ଆମର୍ ଓଡ଼ିଆ ଭାଷାରେ ଗୋଟେ ଆକର୍ଷଣୀୟ ରୂଢ଼ୀଟି ଅଛେ ଯେନ୍ଟାକେ ମତେ ଯେତେ ମାଟିବୁ ମାଟ୍ ମୋ ସେହି ଦର ପୋଡ଼ା କାଠ ତମେ ଗୋଟେ ମଣିଷକେ ଯେତେ ବି ଅଲସୁଆକେ ଯେତେ ତ ଯେତେ କହିଲେ ବି ତାହାକି କିଛି ଫରକ ପଡ଼େନି ତାର ଉପରେ ସେଇଟା ଗୋଟେ କୁହାଯାଇଥିସି